ମୁଁ ତିଆରି କରୁଥିବା ଜଳଖିଆ ପକୁଡ଼ି ବନେଇପାରିବି ବରା ବନେଇପାରିବି ଚୁଡ଼ାକୁ ସନ୍ତୁଳା କରିକି ଖାଇପାରିବି ଉପମା କରିପାରିବି ଆଉ ମୁଡ଼ି ମୁଡ଼ି ବନେଇପାରିବି ଛତୁଆ ବନେଇପାରିବି ଆଉ ମୁଡ଼ି ସହିତ ମିକ୍ସଚର୍କୁ ବନେଇ ଖାଇପାରିବି ମୁଗ ବୁଟ ଏସବୁକୁ ରାତିରେ ପାଣିରେ ପକାଇ ଗଜା କରି ତାକୁ ସକାଳୁ ବି ଖାଇପାରିବି ଖେଚୁଡ଼ି କିଛି ଚାଉଳ ଆଣି ତାଦେହରେ ପରିବା କିଛି ମିକ୍ସ୍ କରି ଖେଚୁଡ଼ି ବନେଇପାରିବି ଖେଚୁଡ଼ିଟା ବହୁତ ବଢ଼ିଆ ଖାଇବା ପାଇଁ ଆଉ ସକାଳୁ ମାଣ୍ଡିଆ ବି ପ୍ରସ୍ତୁତ କରିବା ବହୁତ ଭଲ ପ୍ରସ୍ତୁତ କରି ତାକୁ ଖାଇପାରିଲେ ଆହୁରି ଭଲ ମାଣ୍ଡିଆଟା ଦେବା ପାଇଁ ବହୁତ ଉପକାର ମାଣ୍ଡିଆ ବି କରିପାରିବି ପାମ୍ପଡ଼ ବି ଛାଣିପାରିବି ଆଉ ଏମିତି ସବୁ ଅଛି ଟିଫିନ୍ ସବୁ ଭଲ ଭଲ ଟିଫିନ୍ ଚୁଡ଼ା ମୁୁଡ଼ି ଏସବୁ ଅଛି